ହଁ ମୁଁ ନିଜର ଜୀବିକା ଅର୍ଜନ କରିବା ପାଇଁ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇ ଥାଏ ଯାହାଦ୍ୱାରାକି ସେମାନେ ମାସିକ କିଛି ଟଙ୍କା ମୋତେ ଯୋଗାଇଥାନ୍ତି ଏବଂ ଏହା ମୋ ପରିବାରର କାମରେ ଲାଗିଥାଏ ଏବଂ ମୋର ପରିବାର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ମୁଁ ଏହି ନିଷ୍ପତିଟି ନେଇଥାଏ